ହ୍ୟାଲୋ ଭାଇନା ହଁ କାଲି ଗୋଟେ କଫି ପିଇକି ଯାଇଥିଲି ତୁମ ଦୋକାନରୁ ଏଇ କଫି କେମିତି କରିଥିଲେ ବହୁତ ଭଲ ଥିଲା ତ ହଁ ମୁଁ ମୋ ସାଙ୍ଗ ସମସ୍ତଙ୍କୁ ଧରିକି ଆସିବି ଆମେ ଯେଉଁ କଫି ବନଉଛୁ ସେଇଟା ଟିକେ ଅଲଗା ପ୍ରକାର ଥାଉଛି ଆଉ ତୁମେ ଯେଉଁଟା ବନଉଛ ସେଇଟା ଟିକେ ଅଲଗା ପ୍ରକାର ଥାଉଛି ହୁଁ ପନ୍ଦରଟଙ୍କା ବାଲା ହଁ ହଁ ହଁ ହଁ ମୁଁ ସାଙ୍ଗରେ ଆସିବି

ହଁ ହଁ ଆଉ କିଛି ନାଇଁ କେମିତି ବନଉଛନ୍ତି ସେଇଟା ହି ଜାଣିବାର ଥିଲା

ହଁ ମୁଁ ସନ୍ଡ଼େ ସନ୍ଡ଼େରେ ସିଓର୍ ଆସିବି ହଉ ଧନ୍ୟବାଦ ହଁ ହୁଁ